ମୋର ପିଲାଦିନର ଗୋଟିଏ ଅନୁଭୂତି ଆମେ ପାଠ ପଢ଼ୁଥିଲୁ ଷଷ୍ଠ କ୍ଲାସରେ ସାଙ୍ଗମାନେ ସବୁ ମର୍ନିଙ୍ଗ କ୍ଲାସ୍ ଏଗାରଟା ବେଳକୁ ଛୁଟି ହେଲା ଆମେ ଘରକୁ ଆସିଲାବେଳେ ସାଙ୍ଗମାନେ କଥା ହେଲେଯେ ଆମେ ଚାଲ ଆଜି ପୋଖରୀରେ ଗାଧୋଇକି ଘରକୁ ଯିବା ତାପରେ ମୁଁ କହିଲି ଆରେ ମୁଁ ତ ପହଁରି ଶିଖିନି ତୁମେ ସିନା ସବୁ ପହଁରି ଶିଖିଛ ଗାଧୋଇ ପଡ଼ିବ ମୁଁ ପହଁରି ଶିଖିନି ଆମ ଘରେ ପାଟି କରିବେ ମୁଁ ଘରକୁ ପଳଉଛି ତୁମେ ତୁମର ଗାଧୋଇକି ଯିବ ନାଁ ନାଁ ଆସେ ତୋତେ ଆଜି ପହଁରା ଶିଖେଇଦେବୁ ମୁଁ କହିଲି ନାଁ ନାଁ ମୋ ବାପା ବାଡ଼େଇବେ ମୁଁ ଯିବିନି ତ ପହଁରା ଶିଖିବିନି କୁଆଡ଼େ ବୁଡ଼ି ବୁଡ଼ା ଯିବି ନା ନାଁ ନାଁ ଆସେ ତୋତେ ଶିଖେଇଦେବୁ ତୁ କେହି ଜାଣିପାରିବେନି ଆମେ ଘରେ ଯାଈ ଚୁପଚାପ ପଳେଇବା ତାପରେ ଗଲୁ ସେ ଗୋଟିଏ କୂଅ ଭଳିଆ ଅଛି ସେ କୂଅରେ ସେମାନେ ଗାଧୋଇଲେ ବୁଡ଼ିକି ଗାଧୋଇଲେ ତାପରେ ମୁଁ ଉପରେ ବସିକି ଦେଖୁଥାଏ ମୋତେ ତ ପହଁରି ଆସେନି ମୁଁ ମୋର ଉପରେ ବସିକି ଦେଖୁଛି ମୋତେ ମୋର ଗୋଟିଏ ସାଙ୍ଗ ଡ଼ାକିଲା କହିଲା ଆସେ ତୁ କ'ଣ ପାଇଁ ବସିଛୁ ଆସେ ତୋତେ ପହଁରା ଶିଖେଇଦେବି ମୁଁ କହିଲି ମୁଁ ତୋ ପାଖକୁ କେମିତି ଯିବି ନା ତୁ ମୋ ଉପରକୁ ଡେଇଁପଡ଼ ମୁଁ କଣ କଲି ସିଧା ଡେଇଁପଡ଼ିଲି ତା ଉପରକୁ ମୁଁ ଉପରକୁ ଡେଇଁପଡ଼ିଲି ଯେମିତି ସିଏ ତାର ଆଉ ବାଲାନ୍ସ ରଖିପାରିଲାନି ସିଏ ବି ବୁଡ଼ିଗଲା ସିଏ ଯେମିତି ବୁଡ଼ିଗଲା ମୁଁ ଭି ବୁଡ଼ିଗଲି ଦୁଇଜଣ ଯାକ ବୁଡ଼ାବୁଡି ହେଉଛୁ ଆଉ ଯେଉଁ ସାଙ୍ଗମାନେ ସିଏ ଆଉ ଉଠେଇବେ କ'ଣ ସେସବୁ ହେ ବୁଡ଼ିଗଲେ ବୁଡ଼ିଗଲେ ବୋଲି ଖାଲି ଚିତ୍କାର କଲେ ସେମାନେ ସବୁ ଚିତ୍କାର କଲେ ଆଉ କେହି ତାଙ୍କ ମୁଣ୍ଡରେ ପଶୁନି ଯେ ୟାଙ୍କୁ କେମିତି ହାତ ଦେଖେଇଦେବୁ କି ଲୁଗାଟିଏ ଦେଖିଇଦେବୁ ସେମାନେ ପଳେଇଆସିବେ ଟାଣି ହୋଇକି ଆସିବେ କି କ'ଣ କିଛି କରିପାରିଲେନି ଆଉ ଗୋଟିଏ ମୋର ସାଙ୍ଗ ଥିଲା ତାଙ୍କ ଘର ପାଖରେ ସେ ସେଇଠୁ ଧାଇଁକି ଆସିଲା ସେ ଧାଇଁକି ଆସି ଲୁଗାଟିଏ ପକେଇଦେଲା କହିଲା ଶୁଚି ଶୁଚି ତୁ ଏଇ ଲୁଗାଟାକୁ ଧରିପକା ମୁଁ ସେଇଠୁ ଲୁଗାଟା ଧରିପକେଇଲି ମୋତେ ସେ ଟାଣିକି ଆଣିଲେ ହେରି ମୋ ସାଙ୍ଗମାନେ ତାପରେ ସେ ଆର ସାଙ୍ଗଟିକୁ ଭି ସେମିତି ଟାଣିକି ଆଣିଲେ ଦୁଇଜଣଯାକ ଆସିଲୁ ଆସିଲା ବେଳକୁ ପୁରା ବୁଡ଼ିକି ପାଣି ପୁରା ପେଟେ ପେଟେ ପିଇ ଦେଇଛୁ ତାପରେ ସେମାନେ ଆଣିକି ବଡ଼ ଲୋକମାନଙ୍କୁ ଡାକିଲେ ବଡ଼ ଲୋକମାନେ ଆସିଲେ ବଡ଼ ଲୋକମାନେ ଆସିକି ପେଟରୁ ଏମିତି ଚାପିକି ପାଣି ବାହାର କଲେ ତାପରେ ଆମକୁ ଘରକୁ ନେଲେ ଲୁଗାପଟା ବଦଳେଇକି ତାପରେ ଆମକୁ ରଖିକି ତାପରେ ଆଣିକି ଆମ ଘରେ ଛାଡ଼ିଲେ ଏଇଟା ଗୋଟିଏ ମୋର ବଡ଼ ସ୍ମୃତି ଅଛି ଆଉ ସେଦିନଠାରୁ ଯେଉଁ ସାଙ୍ଗଟି ମୋର ମୋତେ ଉଦ୍ଧାର କରିଥିଲା ତାର ମୋର ଜୀବନଯାକ ଦୁଇ ସାଙ୍ଗ ସେ ମୋତେ ଭୁଲିପାରୁନି କି ମୁଁ ତାକୁ ଭି ଭୁଲି ପାରିବିନି ଏଇଟା ମୋର ଗୋଟିଏ ବଡ଼ ସ୍ମୃତି ମୋ ପିଲାଦିନର